ହଁ ମୁଇଁ ସ୍କୁଲ୍ ପାଠପଢ଼ି ଗଲାବେଲେ ମୁଁ ରାଜା ରାନୀର କବିତା ସେ ବି ମୁଇଁ ପଢ଼ିଛେଁ କାହାନୀମାନେ ଆଉ ମୋର୍ ଅଜା ଆଈ ଭି କହୁଥାନ୍ କି ଏ କାହାନୀମାନେ ରଜା ରାନୀର କାହାନୀମାନେ ବତା କି ଯୋଦ୍ଧା ଆକବର୍ର ଅଛେ କାହାନୀ ବୋଲିକରି କେତେ କାହାନୀମାନେ ମତେ ଶୁଣେଇଛନ୍ ଶୁନିଛେଁ ସେ କାହାନୀମାନେ ପଢ଼ାନ ବି ମୁଇଁ ଦେଖିଛେଁ ଯେ କାହାନୀମାନେ ଅଛନ୍ ଏକ୍ଲବ୍ୟର କାହାନୀ ଅଛେ ଯୋଦ୍ଧା ଆକ୍ବର୍ର କାହାନୀ ଅଛେ ଇ କାହାନୀମାନେ ମୁଇଁ ଶୁନିଛେଁ ମୋର୍ ଆଈ ଅଜା ଭି ସେ ରଜା ରାନୀର୍ କାହାନୀମାନେ ବତାନ୍ ଅମ୍କା ଗାଁନ ଅମ୍କା ରାଜା ବୋଲିକରି କହୁନ୍ ଇ କାହାନୀମାନେ ଶୁନିତେଲ୍ ଆସିଛେଁ ପାଠନ ବି ମୁଇଁ ପଢ଼ିଛେଁ ସେ କାହାନୀମାନେ ରଜା ରାନୀର ଯୋଦ୍ଧା ଆକ୍ବର୍ର ଏକ୍ଲବ୍ୟର୍ କାହାନୀମାନେ ଶୁନିଛେଁ